ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କର୍ ଜୀବନ ଅଛି ବୋଲି ଆମେ ଜାଣିଛୁ କାହିଁକିନା ସେଥିରେ ବହୁତ ନ୍ୟୁଜ୍ପେପର୍ ରେ ବି ପଢ଼ି ଆସୁଛୁଁ ବହୁତ୍ ଗୁଡ଼ିଏ ପିକ୍ଚର୍ ଆସୁଛି କି ସେଥିରେ ଅଛି ସେ ଫିଲ୍ମ୍ ବି କେତେଟା ଆଇଛେ କେଉଁ ଦୁନିଆଁରୁ ଆସିଲ ବନ୍ଧୁ ତା'ପରେ ହିନ୍ଦୀରେ ବି ଆସିଛେ କୋଇ ମିଲ୍ ଗେୟା

ପିକ୍ଚର୍ କରିଥିବାର୍ ଦେଖିଛୁଁ ଥାଇପାରେ ବ୍ରହ୍ମାଣ୍ଡରେ କିଛି ଜୀବନ ଥାଇପାରେ ସେଥିପାଇଁ ତ ଫିଲ୍ମ୍ ମାନେ ଆସିଛେ ଖବରକାଗଜ ହେଉ କି ସେ ରେଡ଼ିଓ ହେଉ କି ଟିଭି ସବୁଥିରେ ଦେଖିଛୁଁ ଶୁନିଛୁଁ